ନିର୍ବାଚନ ସମୟରେ ଗ୍ରାମାଞ୍ଚଳରେ ଲୋକମାନେ ଦଳୀୟ ଭିତରେ ଭାଗ ଭାଗ ହୋଇଯାଇଥାନ୍ତି ଆମେ ମଧ୍ୟ ସେ ନିର୍ବାଚନ ସମୟରେ କେତେ ଗୁଡ଼େ ଅସୁବିଧାର ସମ୍ମୁଖୀନ ହୋଇଥାଉ ଯଦି ଆମେ ନିର୍ବାଚନ ପ୍ରଚାରରେ କୌଣସି ଦଳୀୟ ଭିତରେ ଆମେ ଯଦି ନ ଯାଇଥାଉ ବା କୌଣସି ଦଳରେ ଯୋଗ ନ ଦେଇଥାଉ ଆମେ କେତେ ଗୁଡ଼େ ଅସୁବିଧା ସମ୍ମୁଖୀନ ହେଇଥାଉ ଯଥା ଯେଉଁ ଦଳର ଲୋକମାନେ ଅନ୍ୟ ଦଳର ଲୋକମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଖରାପ ଆଚାର ବ୍ୟବହାର ମଧ୍ୟ କରିଥାନ୍ତି ଏବଂ ତାଙ୍କ ଭିତରେ ମଧ୍ୟ କଳହ ଲାଗି ରହିଥାଏ ଏବଂ ଦଳୀୟ ଭିତରେ ସେମାନଙ୍କ ଭିତରେ ବେଳେ ବେଳେ ସଂଘର୍ଷ ମଧ୍ୟ ହୋଇଥାଏ ଆଉ ବିଭିନ୍ନ ଜିନିଷ ପତ୍ର ମଧ୍ୟ ଭଙ୍ଗାରୁଜା ହୋଇଥାଏ ସେମାନେ ଯୋଉ ଗେଟ୍ ତୋରଣ ସବୁ ଲଗେଇଥାନ୍ତି ସେଗୁଡ଼ିକ ମଧ୍ୟ ଭଙ୍ଗାରୁଜା ହୋଇଥାଏ ଏବଂ ବେଳ ପଡ଼ିଲେ ଟଙ୍କା ମଧ୍ୟ ବଣ୍ଟନ ହୋଇଥାଏ ଆଉ ସେଠି ସେହି ସମୟରେ ସାଧାରଣ ଲୋକମାନେ ବେଶି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି କାରଣ ସେ ସାଧାରଣ ଲୋକଟି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରେ ନାହିଁ ଏବଂ ସେ ନିର୍ବାଚନ ପ୍ରଚାରରେ ମଧ୍ୟ ଯୋଗ ଦେଇପାରେ ନାହିଁ ତେଣୁ ଆମ ଭଳି ସାଧାରଣ ଲୋକ ମଧ୍ୟ ଏହି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ କାରଣ ଆମେ କୌଣସି ନିର୍ବାଚନ ପ୍ରଚାରରେ ଯାଇ ନଥାଉ କିମ୍ବା କୌଣସି ଦଳୀୟ ଭିତରେ ଯାଇ ନଥାଉ ତେଣୁ ଅନ୍ୟ ଦଳର ଲୋକମାନେ ଆମ ପ୍ରତି ରାଗ ରୁଷ କରି ସେମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ମଧ୍ୟ କରିଥାନ୍ତି ଅବଶ୍ୟ ଆମର ଟଙ୍କା ଲୁଟ୍ ହୋଇନଥାଏ କିନ୍ତୁ ଆମେ ବିଭିନ୍ନ ସମୟରେ ସେମାନଙ୍କ ଦ୍ଵରା ହଇରାଣ ହରକତ ମଧ୍ୟ ହୋଇଥାଉ